ହଁ ମୁଇଁ ଚାହା ତମ୍କେ ଅର୍ଡ଼ର୍ କରିଥିଲିଁ ଆର୍ ଚାହା ଆନ୍ ବ ଆନ୍ ବ ଯେ ଆମ୍କେ ଟିକେ ଦୁରିଆ ପଡ଼ୁଛେ ଚାହା ଆନବାର୍ ଜାଗା ସେଥିର୍କେ ତମେ ସେ ଚା' ଥଣ୍ଡା ନାଇଁ ହେବା ସେ ବ୍ୟବସ୍ଥା କା'ଣା ଟା ହଟ୍କେସ୍ କା'ଣା କା'ଣା ଭରିକରି ଆନ ଯେନ୍ତା କି ଚାହା ଥଣ୍ଡା ନି ହେବା ଦେଖୁନ୍ ଆଜ୍ଞା ତମ୍କେ ରିକ୍ୱେଷ୍ଟ୍ କରୁଛେଁ ଚା ଟିକେ ଆନ୍ବ ସେ ଚା ଆନ୍ଲେ ପିଇଲେ ଗରମ୍ ହେଲେ ଏକା ପିଇବାକେ ଆମ୍କୁ ଭଲ୍ ଲାଗ୍ସି ଥଣ୍ଡା ନାଇଁ ହେବା ଯେ ସେ ଚେଷ୍ଟା କରୁନ୍ ଦେଖୁନ୍ ଟିକେ ଆସୁନ୍ ଜଲ୍ଦି କରି ଆମ୍କେ ଦୁରିଆ ଟିକେ ପଡ଼ୁଛେ ହେଥିର୍କେ ଚା' ଥଣ୍ଡା ହେଇଯିବା ବୋଲି ମୁଇଁ ତମ୍କେ ରିକ୍ୱେଷ୍ଟ୍ କରୁଛେଁ ଟିକେ ଆନୁନ୍ ଚା' ଟିକେ ଆନୁନ୍ ଦେଖୁନ୍ ଆଜ୍ଞା ଚା ଆମେ ପିଇମୁ